ପଶୁମାନଙ୍କ ସାଧାରଣ ଭାବରେ ଥଣ୍ଡା ଜ୍ୱର ଆଦି ବିଭିନ୍ନ ପ୍ରକାର ବେମାର ହୋଇଥାଏ ଯଥା ଶୀତ ଦିନରେ ଛେଳିମାନଙ୍କୁ ମୁହାଁ ରୋଗ ହୋଇଥାଏ ମୁହାଁ ରୋଗରେ ଛେଳିମାନଙ୍କର ମୁହଁ ସବୁ ଘା ହେଇଯାଇ ଘା ହେଇକି ଫୁଲିଯାଏ ପାଟିରୁ ସବୁ ଲାଳ ଗଡ଼ିଥାଏ ଫଳରେ ସେମାନେ ଖାଇପାରନ୍ତିନି ପାଟିରୁ ଲାଳ ଗଡ଼ୁଥିବ ମୁହଁ ଆଡ଼ୁ ରକ୍ତ ବାହାରେ ରକ୍ତ ବାହାରିବା ଫଳରେ ମୁହଁ ସବୁ ଫୁଲିଯିବ ଫୁଲିଗଲେ ତା ଏହା ଥଣ୍ଡାରୁ ହେଇଥାଏ ଦେହରେ ସବୁ ଘା ବାହାରିଥାଏ ଘା ବାହାରି ଫଳରେ ତା'ପରେ ଛେଳି ସବୁ ଖାଇ ପାରନ୍ତିନି ଓ ପେଟରେ ଘା ହେଇଯାଇ ଆଉ ଛେଳିମାନେ ମରିଯାଆନ୍ତି ଛେଳି ବେଳକୁ ସବୁ ଖୁରା ରୋଗ ମଧ୍ୟ ହେଇଥାଏ ଶୀତଦିନ ଖୁରା ରୋଗ ହେଇଥାଏ ବର୍ଷା ଦିନରେ ଖୁରା ହେଇଥାଏ ଖୁରା ହବା ଫଳରେ ଟିକେ ଘା ରେ ତେଣୁ ମାଛି ବସି ସେଥିରେ ଯେଉଁ ପୋକ ହେଇଯାଆନ୍ତି ପୋକ ହେବା ଫଳରେ ଖୁରାରେ ଚାଲି ପାରନ୍ତିନି ଚାଲି ନ ପାରିଲେ ସେଇଠି ସବୁ ଘା ହେଇକି ସବୁ ପୋକ ହେଇଯିବ ପୋକ ହେଇକି ତେଣୁ ଯେଉଁ ଗୋଡ଼ ସବୁ ଖରାପ ହେଇଯାଏ ମୁଖା ରୋଗ ହେଇଥାଏ ଆଉ ଛେଳିମାନଙ୍କୁ ସବୁ ଇଏ ରୋଗ ମଧ୍ୟ ହେଇଥାଏ ଏଇ ଯେଉଁ ଜ୍ୱର ହେଇଥାଏ ଜ୍ୱର ହେବା ଫଳରେ ସେମାନେ ତାଙ୍କ ଦେହ ଥରି ଥରି ଏବଂ ସେମାନେ ମୃତ୍ୟୁବରଣ କରିଥାନ୍ତି ମୁହାରୋଗ ହେଲେ ମୁଖରେ ତେଣୁ ମୁହଁ ଗୁଡ଼ିକ ବଡ଼ ବଡ଼ ସବୁ ଫୁଲିଯିବା ଆଉ ସବୁ ତା ଦେହରେ ଚାରିଆଡ଼େ ଖାଲି ଘା ହବ ଘା ହେଲେ ଖାଇପାରନ୍ତିନି ଖାଇ ନ ପାରି ମୃତ୍ୟୁବରଣ କରିଥାନ୍ତି ଖୁରା ରୋଗରେ ତା'ପରେ ପୋକ ସବୁ ହେଇକି ପୋକ ହେବା ଫଳରେ ସବୁ ଛେଳି ମରିଯାଆନ୍ତି ଆଉ ଗୋଟେ ଛିଟକା ରୋଗ ହେଇଥାଏ ଛିଟକା ରୋଗ ହେଲେ ଛେଳି ମାନେ ତା ମାନେ ଇଏ ଥିବେ ଥିବେ ବାତ ଛାଟିକି ମରିଯାଆନ୍ତି